ଓଡ଼ିଶାରେ ଲୋକମାନେ ନିଜ ନିଜ ଭିତରେ ସଂଯୋଗ କେମିତି ହୁଏ ନା କୌଣସି ଉତ୍ସବ ହେଲା ଉତ୍ସବ ପାଳନ କରିବା ପାଇଁ ସମସ୍ତେ ସବୁ ଲୋକ ଆସନ୍ତି ଦେଖିବା ପାଇଁ କି ଚଳଚ୍ଚିତ୍ର ଦେଖିବାକୁ ଗଲେ କି କୌଣସି ଦର୍ଶନ କଲେ ଦର୍ଶନ କରିବାକୁ ଗଲେ କେଉଁଠିକି ସେଠି ତ ସବୁ ସମସ୍ତେ ଯାଇଥିବେ ନା ସେଠି ନିଜ ନିଜ ଭିତରେ ସଂଯୋଗ ହୁଏ ନିଜେ ନିଜେ ଅଚିହ୍ନା ଲୋକ ହେଲେ ବି ନିଜ ପରସ୍ପର ଭିତରେ ନିଜକୁ ନିଜେ ସାହାଯ୍ୟ କରି କାହାର କେଉଁ ଜିନିଷଟା ଦରକାର ହେଲା କି କିଏ ମନ୍ଦିରରେ ଏକାଠି ଚିହ୍ନା ପରିଚ ହେଲେ ସମସ୍ତେ ସମସ୍ତଙ୍କୁ ଦେଖିଲେ ଚିହ୍ନା ପରିଚ ହେଲେ ଖୁସି ବାସୀ ଲାଗେ ଚଳଚ୍ଚିତ୍ର ଦେଖିବାକୁ ଗଲେ ବି ସମସ୍ତେ ବିଭିନ୍ନ ପ୍ରକାର କଥା ବି ଆଲୋଚନା ହୁଏ ଜଣଙ୍କୁ ଦୁଇ ଜଣ ପାଞ୍ଚ ଜଣ ହେଲେ ବି ବିଭିନ୍ନ ପ୍ରକାର କଥା ଆଲୋଚନା ହୁଏ ଆଉ ଇଆଡ଼େ ଉତ୍ସବ ବି ପାଳନ ହୁଏ ସିଆଡ଼େ ନିଜ ନିଜ ଭିତରେ ସଂଯୋଗ ହୁଏ ସମସ୍ତେ ସମସ୍ତଙ୍କୁ ଇଏ କରନ୍ତି ତା'ପରେ ଦିଅଁ ଦେଉଳ ଯାହା ଦର୍ଶନ କରିବାକୁ ଯାଇଥାନ୍ତି ଦର୍ଶନ ବି କରନ୍ତି ସବୁ ଏଇ ପ୍ରକାର ଲୋକମାନେ ଓଡ଼ିଶାରେ ଲୋକମାନେ ନିଜ ନିଜ ଭିତରେ ସଂଯୋଗ ରଖନ୍ତି